ମୁଖ୍ୟତଃ ଆମ ଯାଜପୁର ଏକ କୃଷି ପ୍ରାଧାନ୍ୟ ଅଞ୍ଚଳ ଓଡ଼ିଶା ଏକ କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାବେଳେ ଯାଜପୁର ମଧ୍ୟ ଏକ କୃଷି ପ୍ରାଧାନ୍ୟ ଜିଲ୍ଲା ଏଇଠାରେ ଅଧିକାଂଶ ଲୋକ ନିଜର ଜୀବିକା ନିର୍ବାହ ପାଇଁ ଚାଷପରି ଚାଷ ପରି ଏବଂ କୃଷି ପରି କୃଷି ପରି ଜୀବିକା ନିର୍ବାହ କରିଥାନ୍ତି ଏବଂ ସେହିଠାରୁ ନିଜର ଜୀବିକା ପାଇଁ ଅର୍ଥ ଉପାର୍ଜନ କରିଥାନ୍ତି ଯାଜପୁରରେ ପ୍ରାୟତଃ ସର୍ବ ସବୁପ୍ରକାରର ପନିପରିବା ଏବଂ ବିରି ବିରି କୋଳଥ ମୁଗ ଏହିପରି ସବୁ ପ୍ରକାର ଡ଼ାଲି ଜାତୀୟ ଫସଲ କରିଥାନ୍ତି ନା ମୁଖ୍ୟତଃ ନଈକୁଳିଆ ଅଞ୍ଚଳ କିମ୍ବା ଯେଉଁ ଯେଉଁଠାରେ ପଟୁମାଟିର ସମ୍ଭାବନା ଅଧିକ ଥାଏ ସେଇଠାରେ ହିଁ ଡ଼ାଲି ଜାତୀୟ ଫସଲ ଅଧିକ କରିଥାନ୍ତି ଏବଂ ବାଦାମ୍ ପରି ବାଦାମ୍ ପରି ଏକ ମୁଖ୍ୟ ଫସଲ ଆମ ଯାଜପୁରରୁ ବାହାରୁକୁ ମଧ୍ୟ ରପ୍ତାନି ହୋଇଥାଏ